ମୋର୍ କଲେଜ୍ରେ ଗୁଟେ ଶିକ୍ଷକ ଅଛନ୍ ଗୁଟେ ଲେକ୍ଚର୍ ଅଧ୍ୟାପକ ଅଛନ୍ ସେ ଗୁଟେ ଲେଖକ ଏ ସେ ବେଲେ ବେଲେ ବହୁତ ବଢ଼ିଆ ବଢ଼ିଆ କବିତାମାନେ ଲେଖ୍ସନ୍ ମତେ ବହୁତ୍ ପସନ୍ଦ୍ ଲାଗ୍ସି ତାଙ୍କର୍ କବିତାମାନେ ଶୁନିକିରି ତାଙ୍କର୍ ଗୁଟେ ଗୁଟେ କାହାଣୀମାନେ ଶୁନିକରି ମତେ ବହୁତ୍ ପସନ୍ଦ୍ ଲାଗ୍ସି ବହୁତ୍ ଇଣ୍ଟ୍ରେଷ୍ଟିଙ୍ଗ୍ କବିତାମାନେ ଗଦ୍ୟମାନେ ବହୁତ୍ ବହୁତ୍ ଆତ୍ମକଥାମାନେ ଲେଖ୍ସନ୍ ମତେ ବହୁତ୍ ପସନ୍ଦ୍ ଲାଗ୍ସି ତାକର୍ଟା ଶୁନିକରି ତାଙ୍କର୍ କିଛି ଆତ୍ମଜୀବନୀ ଅଛେ ତାଙ୍କର୍ ଉପ୍ରେ ବହୁତ୍ଟେ ଲେଖିଚନ୍ ଆଉ ଗୁଟେ ଆମର୍ ସୁନ୍ଦର ପରିବେଶକେ ନେଇକରି ସେ ଗୁଟେ ପଦ୍ୟ ରଚନା କରିଛନ୍ ସେ ପୁସ୍ତକର ନାଁ ହଉଚେ ମୋ ପରିବେଶ ବହୁତ୍ ସୁନ୍ଦର୍ ପରିବେଶ୍ ମତେ ବହୁତ୍ ହିଁ ସୁନ୍ଦର୍ ଲାଗ୍ସି ବହୁତ୍ ଇଣ୍ଟ୍ରେଷ୍ଟ୍ ଲାଗ୍ସି ମତେ ସେଟା ଶୁନିକରି ତାଙ୍କର୍ ନାଁ ହଉଚେ ଡକ୍ଟର୍ ଦୈତାରି ଶବର୍ ସେ ଲେଖକର୍ ନାଁ ତାଙ୍କର ପୁସ୍ତକର ନାଁ ହଉଛି ମୋ ସୁନ୍ଦର ପରିବେଶ୍ ତାଙ୍କର ଲେଖନୀରୁ ଯେନ୍ ପ୍ରକାର୍ ପଦ୍ୟମାନେ ଯେନ୍ ପ୍ରକାର ଭାଷାମାନେ ପ୍ରୟୋଗ କରିକି ଲେଖ୍ସନ୍ ବହୁତ୍ ସୁନ୍ଦର୍ ସୁନ୍ଦର୍ ଭାଷା ସେ ପ୍ରୟୋଗ୍ କରି ଲେଖ୍ସନ୍ ମତେ ବହୁତ୍ ପସନ୍ଦ୍ ଲାଗ୍ସି